ଆମର ଯେଉଁ ମାଛ ଗାଁରେ ଲୋକ ଲିଜ୍ ନେଇକି ମାଛ ଧରନ୍ତି ଆଉ ଜାଲରେ ଧରନ୍ତି ଆଉ ଯେଉଁ ଲୋକ ବାହାରେ ରହିଲେ ସେମାନେ ମାଛ ଧରନ୍ତି ଜାଣିଛନ୍ତି ଜାଲରେ ଆଉ ଏ ସବୁ ଜାଣିନାହାଁନ୍ତି ଯେ ଜିଆ ନାଠି କଣ୍ଟା ଆଣିକି ଜିଆ ଗୁନ୍ଥିକି ପୋଖରୀ ହଉ କିମ୍ବା ବେଡ଼ା ହଉ କି ବିଲ ହଉ କି ନଦୀ ହଉ ଏଥିରେ ମାଛ ଧରନ୍ତି ଆମେ ଜାଣିଛୁ କିନ୍ତୁ ଲୋକମାନେ ବିଶେଷ କରିକି ଜାଣିନାହାଁନ୍ତି କି ବିଲରେ ଖଇଁଚି ପକାଇକି ମାଛ ଧରାଯାଏ ସେ ଲୋକମାନେ ଜାଣିନାହାଁନ୍ତି ବିଲରେ ଯେଉଁ ଅନ୍ଧୁଲି ପକାଇକି ମାଛ ଧରାଯାଏ ଲୋକମାନେ ଜାଣିନାହାଁନ୍ତି ଏହିସବୁ ଜିନିଷ ଲୋକମାନେ ଜାଣିନାହାଁନ୍ତି ଆଉ ଗୋଟେ ଅଛି ଆମର ଯେଉଁ ରୋଦର ରୋଦର ପକାଇକି ବି ମାଛ ଧରାଯାଏ ଲୋକମାନେ ଏ ସବୁ ଜାଣିନାହାଁନ୍ତି ଆଉ ଆଉ ଲୋକମାନେ ବାହାରେ ଯେଉଁମାନେ ରହିଲେ ଯେଉଁ ସେମାନେ ଜାଣିଛନ୍ତି ଯେ ମାଛ ଧରାଯାଏ କେବଳ ଆମର ଯେଉଁ ଜାଲରେ ମାଛ ଧରାଯାଏ ବଡ଼ ଜାଲ ପୋଖରୀରେ ଜାଲରେ ମାଛ ଧରାଯାଏ ଫିଙ୍ଗା ଜାଲ ହଉ କି ବଡ଼ ଆଜିକାଲି ଯେଉଁ ଜାଲ ଆସୁଛି ସମୁଦ୍ରମାନଙ୍କରେ ଯେଉଁ ଜାଲ ଆଣୁଛନ୍ତି ମାଛ ଧରାଯାଏ ଏସବୁ ଜାଣିଛନ୍ତି କିନ୍ତୁ ଫାସି ଜାଲ ପକାଇକି ମାଛ ଧରାଯାଏ ଛୁଆମାନେ ଧରନ୍ତି ଲାଠି କଣ୍ଚା ପକାଇ ଛୁଆମାନେ ଧରନ୍ତି ଏସବୁ ଜିଆ ଗୁନ୍ଥିକି ଏ ସବୁ ଲୋକମାନେ ଜାଣି ବିଶେଷ କରି ଜାଣି ନଥାନ୍ତି ଏଇସବୁ ବାହାର ଲୋକମାନେ ଜାଣିନଥାଆନ୍ତି ଅନ୍ଧୁଲିରେ ମାଛ ଧରାଯାଏ ବୋଲି ସେ ଜାଣିନଥାଆନ୍ତି ଅନ୍ଧୁଲି କ'ଣ କହିଲେ ବି ସେମାନେ ଜାଣିପାରିବେ ନାହିଁ କି ବୁଝିପାରିବେ ନାହିଁ ଏଇସବୁ ଜାଣିନଥାଆନ୍ତି ଆଉ ବିଶେଷ କରି ଖାଲି ଜାଣିଥାଆନ୍ତି ଯେ ପୋଖରୀ ଅଛି ଆଉ ବଡ଼ ଜାଲ ଫିଙ୍ଗା ଜାଲ ଆଣିକି ଲୋକମାନେ ମାଛ ଧରନ୍ତି ଆଉ ଏଥିରେ ତାଙ୍କର ମାଲୁମ୍ ନଥାଏ ଯେ ସବୁ ଜି ଜିଆ ଗୁନ୍ଥିକି ଧରାଯାଏ ନାଠି କଣ୍ଟାରେ ଏସବୁ ଜାଣି ନଥାନ୍ତି କି ଅନ୍ଧୁଲି କି ଖଇଁଚି ଏମିତି ସବୁ ଲୋକମାନେ ଜାଣି ନଥାନ୍ତି ଏଇ ହେଲା ମାଛ ଧରିବା ବିଷୟରେ ଅନ୍ୟ ଲୋକମାନେ ଜାଣି ନଥାଆନ୍ତି ଆଉ